ଆମ ବୌଦ୍ଧ ଜିଲ୍ଲାର ପାରମ୍ପରିକ ନୃତ୍ୟ ହେଉଛି ଦଣ୍ଡ ଆଉ ଏହି ଦଣ୍ଡରେ ଲୋକମାନେ ସହମତଃ ଧୋତି ପିନ୍ଧିଥାନ୍ତି ତା ସହିତ ଗାମୁଛା ମଧ୍ୟ ପିନ୍ଧିଥାନ୍ତି ଆଉ ଏଇ ଦଣ୍ଡରେ ନୃତ୍ୟଶିଳ୍ପୀ ମାନଙ୍କଦ୍ୱାରା କିଛି ପିନ୍ଧୁଥିବା ପାରମ୍ପରିକ କୌଶଳ ହେଉଛି ସେଇ ଧୋତି ଆଉ ଅଳଙ୍କାର ହେଉଛି ବାହୁଟି ତାଡ଼ି ଝୁମକା ପାଁଜଲ କାନଫୁଲ ନାକଫୁଲ ଇତ୍ୟାଦି